ହଁ ମୁଁ ଗୋଷ୍ଠୀ ସହିତ ଦୌଡ଼ିଛି ମୋ ସାଙ୍ଗମାନଙ୍କ ସହିତ ଦୌଡ଼ିଛି ଏବଂ ପିଲାବେଳେ ସ୍କୁଲ ସମୟରେ ମୁଁ ସ୍କୁଲରେ ପଢ଼ିବା ବେଳେ ବିଭିନ୍ନ ଦୌଡ଼ ପ୍ରତିଯୋଗିତାରେ ଭାଗ ମଧ୍ୟ ନେଇଛିି ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସମୟରେ ଦୌଡ଼ ପ୍ରତିଯୋଗିତା ହୋଇଥିଲା ଆମ ସ୍କୁଲସ୍ତରୀୟ ସେଠାରେ ପ୍ରଥମ ସ୍ଥାନ ଉତ୍ତୀର୍ଣ୍ଣ ହେଲି ପ୍ରଥମ ସ୍ଥାନ ହାସଲ ହାସଲ କରି ପୁରସ୍କାର ମଧ୍ୟ ପାଇଲି ତା'ପରେ ମୁଁ ଡିଷ୍ଟ୍ରିକ୍ଟ ଲେଭେଲ୍କୁ ଗଲି ଡିଷ୍ଟ୍ରିକ୍ଟ ଲେଭେଲ୍ରେ ମଧ୍ୟ ଦୌଡ଼ିଲି ସେଠାରେ ମୋ ସାଙ୍ଗମାନଙ୍କ ସହ ଏବଂ ଅନ୍ୟ ସବୁ ଡିଷ୍ଟ୍ରିକ୍ଟରୁ ଆସିଥିବା ପ୍ରତିଯୋଗୀମାନଙ୍କ ସହିତ ମଧ୍ୟ ଦୌଡ଼ିଲି ଏବଂ ସେଥିରେ ମଧ୍ୟ ମୁଁ ପୁରସ୍କୃତ ହୋଇଛି ଏବଂ ସ୍କଲାରସିପ୍ ମଧ୍ୟ ପାଇଛି କେବଳ ସେତିକି ନୁହେଁ ତା' ସହିତ ମୁଁ ଯେତେବେଳେ ନବମରେ ନବମ ଶ୍ରେଣରେ ପଢ଼ୁଥିଲି ସେତେବେଳେ ମଧ୍ୟ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲି ଏବଂ ପୁରସ୍କାର ପାଇଥିଲି ବୃତ୍ତି ଭାବରେ ପାଞ୍ଚ ହଜାର ଟଙ୍କା ପାଇଥିଲି ଏବଂ ସାର୍ଟିଫିକେଟ୍ ମଧ୍ୟ ପାଇଥିଲି ଏମିତି ମୁଁ ବିଭିନ୍ନ ପ୍ରକାର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଛି ଏବଂ ସେଠାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛି ଆଉ ସେଠାରେ ବହୁତ ଭଲ ଲାଗେ ଏକୁଟିଆ ଦୌଡ଼ିଲେ ଆମେ ଆମକୁ ବହୁତ ଅଳସୁଆ ଲାଗେ ଏବଂ ଆମେ ଶୀଘ୍ର ଦୁର୍ବଳ ହେଇଯାଉ କିନ୍ତୁ ସାଙ୍ଗମାନଙ୍କ ସହ କିମ୍ବା ଅନ୍ୟ କାହା ସହ ପ୍ରତିଯୋଗିତା କରି ଆମେ ଯଦି ଦୌଡ଼ିବା ତା'ହେଲେ ଆମେ ଯେତେ ଦୂର ପର୍ଯ୍ୟନ୍ତ ଦୌଡ଼ିଲେ ମଧ୍ୟ ଆମେ ସହଜରେ ଦୁର୍ବଳ ହୋଇଯିବ ନାହିଁ କାରଣ ଆମର ଜିତିବାର ଆଶା ନେଇ ଆମେ ଦୌଡ଼ିବା ଆରମ୍ଭ କରିବା ଏବଂ ସେହି ଯେଉଁ ଉଦବେଗ ମନ ଭିତରେ ସୃଷ୍ଟି ହେବ ତାହା ଏକା ଦୌଡ଼ିବା ଏକା ଦୌଡ଼ିବା ସମୟରେ ହୋଇନଥାଏ ଏବଂ ସେହି ଅନୁଭୂତି ଏତେ ସୁନ୍ଦର ଥିଲା ଏତେ ଭଲ ଲାଗୁଥିଲା ଯେ ମୁଁ ଆଜି ମଧ୍ୟ ସେହି ଘଟଣା ମୋର ମନେ ଅଛି